ମୋର କଲେଜ ଲାଇଫଟା ବହୁତ ଭଲ ଥିଲା କଲେଜ ଗଲାବେଳେ ଦୁଇ କିଲୋମିଟର ମୁଁ କଲେଜ ଯାଏ ସାଇକଲରେ ଗଲାବେଳକୁ ମୁଁ ସାଇକଲ ମାନେ ଫାଷ୍ଟ ଯେତବେଳେ ମୁଁ କଲେଜ ଗଲି ମୁଁ ସାଇକେଲ ଶିଖିନଥିଲି ମାନେ ଫାଷ୍ଟ ଚଢ଼ିଲି ସାଇକେଲ କଲେଜ ଗଲି ସବୁଦିନ ସେ ମାର୍କେଟ ଭିତରେ ଯାହାଠି ହେଲେ ଗୋଟେ ଆକ୍ସିଡେଣ୍ଟ ହେବ ଆଉ ନନା ଜଣେ ବସିଥିବେ ସେ ମାର୍କେଟରେ ଦୋକାନରେ ସବୁଦିନ ଆସିକି କହିବେ ତୁ ଆଜି ୟା'ଠି ପିଟି ଦେଇଚୁ ସାଇକେଲ ତା'ଠି ପିଟି ଦେଇଚୁ ସାଇକେଲ ମୋତେ ଲାଜ ଲାଗେ ସେ ଯେଉଁ ବାଟରେ ବସିଥିବେ ମୁଁ ସେହି ବାଟ ରେ ଯାଏନାହିଁ ଆଉ ଗୋଟେ ବାଟରେ ଯିବି ଆଉ ବୁଲି ବୁଲି ଅଲଗା ଅଲଗା ବାଟରେ କଲେଜ ଯିବି କଲେଜରେ ସାଙ୍ଗମାନେ ବି ବହୁତ ଭଲ ଥିଲେ ବହୁତ ମସ୍ତି କରନ୍ତି ସବୁଦିନ ଆମେ ଗୁପଚୁପ ଖାଇବୁ ଆଉ ଝାଲ ମଟର ଆସେ ଝାଲ ମଟର ଖାଉ କଲେଜ ପଛ ପଟେ ଗୋଟେ ଜଙ୍ଗଲ ଥିଲା ଆଉ ପଡ଼ିଆ ବଡ଼ ପଡ଼ିଆ ଥିଲା ସେ ପଡ଼ିଆରେ ଯାଇକି ବସିବୁ ଆଉ ସେ ଜଙ୍ଗଲରେ ଗଛ ପତ୍ର ସବୁ ଡାଳ ପତ୍ର ଛିଣ୍ଡେଇବୁ ସାଙ୍ଗମାନଙ୍କ ଉପରେ ମୁଁ ଫିଙ୍ଗିବି ମୁଁ ସେ ଡାଳ ଛିଣ୍ଡେଇକି ତାଙ୍କୁ ଖାଲି ବାଡ଼େଇବି ସେ ଦୌଡ଼ିବେ କଲେଜରେ ପଛ ପଟେ ଗୋଟେ ମନ୍ଦିର ଥିଲା ଇସ୍କନ ମନ୍ଦିର ସେଠିକି ଯାଉ ସେଠି ସବୁ କୁକୁର ବହୁତ ଥିଲେ ସେ ଯେଉଁ କୁକୁର ଫଟୋ ଉଠେଇବୁ ଫୋନ ନେଇକି ସେଠି ଆଉ ସାଙ୍ଗ ମାନଙ୍କୁ ଠିଆ କରେଇ ଫଟୋ ଉଠେଇବୁ ତାଙ୍କୁ ଚିଡ଼େଇବୁ ତୁ କୁକୁର ହୋଇଯାଇଛୁ ଆଉ ବହୁତ ମସ୍ତି କରୁ ତାପରେ ସେଠୁ କଲେଜରୁ ଫେରିଲା ବେଳକୁ ବାଟରେ ଦହିବରା ବିକ୍ରି ହେଉଥିବ ଦହିବରା ଦିନେ ଦିନେ ଯେଉଁଦିନ ଆସିନଥିବ ସେ ଆଉ ଯେଉଁ ଜାଗାରେ ବିକ୍ରି କରୁଥିବ ତାକୁ ଖୋଜି ଖୋଜି ତା ପାଖରେ ଯିବୁ ତା ଦହିବରା ଭଲ ଲାଗେ ଆଉ ଦିନେ ଦିନେ ଯିବୁ ଫଟୋ ଉଠେଇବୁ ଷ୍ଟୁଡ଼ିଓ ଯିବୁ ଆସିକି ସଜ ହେବା ଷ୍ଟୁଡ଼ିଓରେ କେମିତି ନୂଆ ଡ୍ରେସ ପିନ୍ଧିବା ଏମିତି ଠିଆ ହେବ ସେ ସେମିତି ଠିଆ ହେବ କିଏ କାହା ଚୁଟି ଟାଣିଦେ କିଏ କାହା ୟେ କରିଦେ ପୁରା ମସ୍ତି କରିକି ଫଟୋ ଉଠେଇବୁ ଆଉ ବୁଲି ଯିବା ଆଜି ଫିଲ୍ମ ଦେଖିଯିବା ଫିଲ୍ମ ଦେଖିବା କେଉଁ ଫିଲ୍ମ ଏଟା ଏଟା ଭଲ ହୋଇଛି ଏଟା ଭଲ ହୋଇନାହିଁ ଆସିକି ନିଜେ କଲେଜରେ ପାଠ ନ ପଢ଼ିକି ଆମେ ସେଇ ଫିଲ୍ମ ସେଇ ଆକ୍ଟିଙ୍ଗ ନିଜେ କରିଦେଉ ଆଉ ମ୍ୟାଡ଼ାମ କି ସାର୍ ଯାହା ପଢ଼େଇଲା ବେଳକୁ ପଛ ପଟେ ବସିକିନା ଖାଲି ତାଙ୍କ କଥା କୁ ଧରିବୁ ପାଠ ଲେଖୁନା କିଛି ସେ ଡାକୁଥିବେ ଡାକିଲା ବେଳକୁ ଆମେ ଲେଖିଦେଉ ବହୁତ ମସ୍ତି କରୁ ଭଲ ଲାଗେ ମୁଁ ଏବେ ବି ଶୁଦ୍ଧା କଲେଜ ବିଷୟରେ ମନେ ପକାଉଛି ସବୁ